କାର୍ଯ୍ୟ କରି ସାରିବା ପରେ ବା କାର୍ଯ୍ୟ ପରେ ମୋର ନିଜର ଯେଉଁ ନିଜର ଇଛାଶକ୍ତି ଟିକିଏ ସଉକୁ ଯେଉଁଟା କିଛି ମାନେ ଖବରକାଗଜ ଆସିକରି ଘରକୁ ଦେଖି ଦେଶ ଦୁନିଆଁର ଖବର ବୁଝିକରି ତାପରେ ମୁଁ ବଜାର ଘାଟକୁ ଚାଲି ଯାଏ ବଜାର ଘାଟରେ ଗଲେ ନିଜର ଘର କରଣା ଜିନିଷ ବା ସଉଦା ପତ୍ର ଠାରୁ ଧରିକରି ଆଉ ଅନ୍ୟାନ୍ୟ ସାଙ୍ଗ ସାଥୀଙ୍କ ସହିତ ଟିକିଏ ଦୁଃଖ ସୁଖ ହେବାରେ ସମୟ କଟି ଯାଇଥାଏ ସେ ପୁଣି ଘରକୁ ଫେରି ଆସି କିଛି ସମୟ ମଧ୍ୟ ଜଳଖିଆ ପତ୍ର ଖାଅପିଆ କରି ଏବଂ ଟିଭି ମାଧ୍ୟମରେ ମଧ୍ୟ କିଛି ସମୟ କଟାଏ ସେ ସବୁ ସରିଲା ପରେ ମୁଁ ମୋର ଅନ୍ୟ ଯାହା ମାନେ ପା ବହି ପୁସ୍ତକ ଦେଖିବା ବା ବିଭିନ୍ନ ପ୍ରକାରର ଯେଉଁ ଘଟଣା ଗୁଡ଼ାକ ସବୁ ଘରେ ଆଲୋଚନା କରିବା କିଭଳି ପୁଣି ଆମେ ପୁଣି ଆଗାମୀ ଆସନ୍ତା କାଲି ପାଇଁକି ପ୍ରସ୍ତୁତ ହେବା ଏମିତି ଗୁଡ଼ିଏ ଅନେକ ଜଞ୍ଜାଳ ଭିତରେ ତେଣୁ ଏ ଯେଉଁ ସୋଉକଟାକୁ ଏମିତି ବାଣ୍ଟି ଥାଏ ଏହା ହେଉଛି ନୀତି ଦିନିଆ ଖବର